ହଁ ଏଇଠି ବସିଥିଲି ଆଉ ହଁ କରିବି ଯେ ରହି ପାରୁନି ତ ଆଉ ଆଉ ରହି ପାରୁନି ତ ସେହିଥିପାଇଁ ଆଉ ତମେ କଣ କଲ କି ଆର ବର୍ଷ ହଉ ତୁ ମନ୍ଦିର ଗଲା ବେଳେ ମୋତେ ଡାକିବୁ ଆଉ ହଁ ଡ୍ରେସ୍ କରିଛି ନଡ଼ିଆ ହଉ ତୁ ଯା ମନ୍ଦିର ଗଲା ବେଳେ ମୋତେ ଡାକିବୁ ଆଉ ନାଇଁ ତୋ ସାଙ୍ଗରେ ଯିବି ହଁ ହଉ ମୋତେ ଡାକିବୁ ମୁଁ ସାଙ୍ଗ ହେଇକି ଯିବା ତୋର ମୋର ଆଉ ଚୁଡ଼ିଦାର୍ କରିଛି ଆଉ ତୁ କରିନାହୁଁ ଡ୍ରେସ୍ ଉଁ ହଉ ହଉ ମୋତେ ସାଙ୍ଗ ହେଇକି ଯିବା ମୁଁ ରହିବି ତୋ ସାଙ୍ଗରେ ଏଥର ବାରଟା ବେଳ ଯାଏଁ ଆଉ ନାଇଁ ନାଇଁ ରହିବି ନା ଏଥରକ ରହିକି ଦେଖିକି ଆସିବି ଆଉ ହଁ ହଁ ମୁଁ ଏଥରକ ରହିକି ଦେଖିକି ଆସିବି ନିଶ୍ଚୟ ତୋ ସାଙ୍ଗରେ ନାଇଁ ଏଇଠି ବସିଥିଲି ଆଉ ଯିବି ଗାଧୋଇ ପାଧୋଇ କି ଆଉ ହଁ ହଁ ନାଇଁ ମୁଁ ଏହିଥରକ ତୋ ସାଙ୍ଗରେ ରହିବି ମନ୍ଦିରରେ ବାରଟା ମହାଦୀପ ଦେଖିବି ତାପରେ ଯାଇକି ଆସିବି